ମୁଁ ପ୍ଲସ୍ ଥ୍ରୀ ପାଠ ସାରିକି ଜବ୍ ବି ଖୋଜିଲି ରନିଂ କଲି ଗଭର୍ଣ୍ଣମେଣ୍ଟ ଜବ୍ କରିବା ପାଇଁ ସେଥିରେ ବି ହେଲାନି ବହୁତ କଷ୍ଟ କଲି ହେଲାନି ତାପରେ ମନରେ ବହୁତ ଆଗ୍ରହ ହେଲି ଡ୍ରାଇଭିଂ କରିବା ପାଇଁ ଡ୍ରାଇଭିଂ ବି ଶିଖିବା ପାଇଁ ଗଲି ମୋ ନିଜ ମଉସାଙ୍କ ଘରକୁ ତାଙ୍କର ଗାଡ଼ି ଥିଲା ତାଙ୍କର ଗାଡ଼ିରେ ଯାଇକି ଡ୍ରାଇଭିଂ ବି ଶିଖିଲି ଶିଖିଲା ପରେ ତାଙ୍କରି ଗାଡ଼ି ଚଲେଇଲି ତାଙ୍କରି ଗାଡ଼ି ଚଲେଇଲା ପରେ ମାନେ ମୋ ଖୁସିରେ ମୁଁ ଯାଇକି ଚଲେଇଲି ଆମ ଘରେ ମନା କଲା ପରେ ବି ମୁଁ ଯାଇକି ଡ୍ରାଇଭିଂ ଶିଖିଲି ଡ୍ରାଇଭିଂ ଚଲେଇଲା ଏବେ ଏବେ ସୁଦ୍ଧା ବି ମାନେ ମୁଁ ବହୁତ ଖୁସି ଅଛି ଡ୍ରାଇଭିଂ କରିବାରୁ ଏବେ ସୁଦ୍ଧା ମୁଁ ଏବେ ସୁଦ୍ଧା ବି ମୁଁ ଶିଖିଗଲା ପରେ ଏବେ ମୁଁ ଡ୍ରାଇଭିଂ କରୁଛି